ହଁ ମୁଁ ସୋସିଆଲ୍ ମିଡ଼ିଆରେ ଫଟୋ ପୋଷ୍ଟ କରିଛି ଯେହେତୁ ମୁଁ ଫେସବୁକ୍ ଚଲାଏ ଇନଷ୍ଟା ମଧ୍ୟ ଚଲାଏ ଏବଂ ଇନ୍ଷ୍ଟା ନୂଆ ନୂଆ ଫଟୋ କିମ୍ବା ଭିଡ଼ିଓ ଅପଲୋଡ଼୍ କରିଥାଏ ଇନ୍ଷ୍ଟା ଚଲାଏ ଅନେକ ଲୋକମାନେ ଅନେକ ପ୍ରକାର ପଇସା ମଧ୍ୟ ରୋଜଗାର କରିଥାନ୍ତି ସେଥିପାଇଁ ମୋତେ ମୋତେ ଭଲ ଲାଗେ ଫେସବୁକ୍ କିମ୍ବା ଇନ୍ଷ୍ଟା ଚଲାଇବା ପାଇଁ